ହଁ ଆମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ବିଭିନ୍ନ ପ୍ରକାରର ସାହାଯ୍ୟ ସୁବିଧା ଆମକୁ ଯୋଗାଇଦେଉଛନ୍ତି ଯେମିତି କି ବିଭିନ୍ନ ପ୍ରକାର ରୋଗର ନିରାକରଣ ପାଇଁ ନୂତନ ପ୍ରକାରର ଉପକରଣ ଯାହା ଆମକୁ ଆବଶ୍ୟକ ଆମକୁ ସରକାର ଯୋଗାଇଦେଇଛନ୍ତି ବଡ଼ ବଡ଼ ଡାକ୍ତର ମାନଙ୍କର ନିଯୁକ୍ତି ମଧ୍ୟ ହୋଇଛି ଏମିତି କି ଆମର କେବଳ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ନୁହଁ ବିଭିନ୍ନ ଉପଖଣ୍ଡରେ ମଧ୍ୟ ବଡ଼ ବଡ଼ ଡାକ୍ତରଙ୍କୁ ସେମାନେ ନିଯୁକ୍ତି ଦେଇଛନ୍ତି ଆଉ ବିଭିନ୍ନ ପ୍ରକାର ଉନ୍ନତ ମାନର ଔଷଧ ମଧ୍ୟ ଆମକୁ ଯୋଗାଇଦେଉଛନ୍ତି ଯାହାକି ଖୁବ କମ୍ ପଇସାରେ ଆମେ ଭଲ ଔଷଧ ପାଇପାରୁଛୁ ଆଉ ଭଲ ଚିକିତ୍ସା ମଧ୍ୟ ଆମେ ପାଇପାରୁଛୁ ଯାହାଦ୍ୱାରା ଆମକୁ ବିଭିନ୍ନ ପ୍ରକାର ରୋଗରୁ ବର୍ତ୍ତିବାକୁ ପଡୁଛି ଆଉ ଆମେ ଏହା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ସଚେତନତା ସରକାର ଯୋଗାଇ ଦେଲେଣି ଜନସଚେତନତା ଆମର ବହୁତ ଆବଶ୍ୟକ ଆମେ ଯାହା ମାଧ୍ୟମରେ କି ବିଭିନ୍ନ ସଚେତନ ମାଧ୍ୟମରେ ଆମେ ରୋଗର ନିରାକରଣ ଜାଣିପାରୁଛୁ ଆଉ କେଉଁଠିକୁ ଆମେ ଯିବୁ ଚିକିତ୍ସା ହେବା ପାଇଁ କେଉଁ ଉପାୟରେ ଆମେ ଆଜି ଚିକିତ୍ସା ହେଇ ପାରିବ ତା ମଧ୍ୟ ଆମେ ଜାଣିପାରୁଛୁ